ଭାଇନା ମୁଁ ଟାଟା ମ୍ୟାଜିକ୍ ଗୋଟେ ବୁକ୍ କରିଥିଲି ଆଉ ଦୀର୍ଘ ସମୟ ହେଲାଣି ମୁଁ ରାୟଗଡ଼ା ବସ୍ଷ୍ଟାଣ୍ଡରେ ଜଗିଛି ଆଉ ତୁମେ ଏତେ ଲେଟ୍ କ'ଣ ହେଲା କରୁଛ ମୋ ଅଫିସ୍ ଟାଇମ୍ ହେଲାଣି ମୋତେ ଅଫିସ୍ ଗଲେ ମୋତେ ଦୀର୍ଘ ସମୟ ହେଲାଣି ମୋତେ ତାଙ୍କେ ଗାଳି ଦେବେ କାହିଁକି ଆସିନ ବୋଲି ପଚାରିବେ ତୁମେ ଟିକେ ଏତେ ଲେଟ୍ କ'ଣ ହେଲାଣି ଆସୁନ ତୁମେ କେଉଁଠି ଅଛ